ହଁ ମୁଁ ଟିଭି ସୋ'ର ସାର୍କ ଟ୍ୟାଙ୍କ ବିଷୟରେ ଜାଣିଛି ଟିଭି ସୋ'ରେ ଏହି ଯେଉଁ ସାର୍କ ଟ୍ୟାଙ୍କରେ ବିଭିନ୍ନ ପ୍ରକାରର ବିଜନେସ୍ କରିବା ପାଇଁ ଲୋକମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ସେଥିରେ ଦିଆଯାଇଥାଏ କିଏ କେମିତି କେଉଁ ବିଜିନେସ୍ କଲେ କୋଉ ଲୋକର ପୁଞ୍ଜି କଣ ଅଛି କେଉଁଟି ପଇସାଟା ଲଗାଇଲେ ତା'ର ପଇସା ଅଧିକ ବଢ଼ିବ ଆଉ କେଉଁ ବେପାର କଲେ ଆଜିର ଦିନରେ କେଉଁ ବେପାରଟା କଲେ ଅଧିକ ଲାଭବାନ ହୋଇପାରିବ ଏହି ସବୁ ଜିନିଷ ଗୁଡ଼ିକ ସେଥିରେ ଦର୍ଶାଯାଇଥାଏ ଆଉ ତା ସହିତ କିଛି ମଧ୍ୟ ଏମିତି ବିଷୟ ବସ୍ତୁ ଅଛି ତାକୁ ମଧ୍ୟ ଷ୍ଟୋରି ହିସାବରେ ସେଥିରେ ମଧ୍ୟ ଦେଖାଇଥାଏ ଯାହାଦ୍ୱାରା ଲୋକମାନେ ସେଥିରେ ପ୍ରଭାବିତ ହୋଇ ବିଜିନେସ୍କୁ ଅତି ଭଲ ଭାବରେ କରିବାକୁ ଚେଷ୍ଟା କରିଥାନ୍ତି